ମୁଁ ନରେଶ ବାବୁ କହୁଥିଲି ଆପଣ ମାଆ ମଙ୍ଗଳା ହୋଟେଲରୁ କହୁଥିଲେ କି ମୁଁ କିଛି ଖାଇବା ଅର୍ଡ଼ର କରିଥିଲି ଆଉ ଭାତ ଚିକେନ୍ ଡ଼ାଲି ମୁଁ ଅର୍ଡ଼ର ଦେଲାବେଳେ ପଦନା ଆଡ଼୍ରେସ୍ ଦେଇଥିଲି କିନ୍ତୁ ମୁଁ ଏବେ ଶାଳପଡ଼ାରେ ଅଛି ମୋର ଖାଇବାଟା ଶାଳପଡ଼ାରେ ପହଞ୍ଚିବା ନିହାତି ଦରକାର ମୁଁ ଅନୁରୋଧ କରୁଛି ସେ ଆଡ଼୍ରେସ୍ ବଦଳାଇ ମୋତେ ଏଇ ଆଡ଼୍ରେସ୍ରେ ଦେଇଦିଅନ୍ତୁ ଆଉ ଡ଼େଲିଭରି ଭାଇଙ୍କୁ କହିବେ ସେ ଶାଳପଡ଼ାରେ ଦେଇଦେବେ